ସାଧାରଣତଃ ଆମ ଗୃହିଣୀମାନଙ୍କର ରୋଷେଇ ପ୍ରଧାନ ସେ ରୋଷେଇ ଆମେ ପ୍ରଥମେ ଆମ ମା ଆମ ଜେଜେମା ସେଇମାନଙ୍କ ପାଖରୁ ଆମେ ଶିଖିଥାଉ ମା ହେଉଛି ଘରର ମୁଖ୍ୟ ସେ ସମସ୍ତଙ୍କ ପାଇଁ ରୋଷେଇ କରେ ସବୁ ତା ପରିବା ଶିଖିବାକୁ ପଡ଼ିଥାଏ ରୋଷେଇ କେମିତି କ'ଣ ରୋଷେଇ ହେବ ଆଉ କିଏ କେମିତି କ'ଣ ଖାଇବ କିଏ କେତେବେଳେ ଖାଇବ ସେଇଟା ମା ହିଁ ବୁଝିପାରେ ମା ପାଖରୁ କିମ୍ବା ଜେଜେମା ଥିଲେ ଜେଜେମାଙ୍କ ପାଖରୁ ଆମେ ରୋଷେଇ ସାଧାରଣତଃ ଶିଖିଥାଉ ଭଲ ରୋଷେଇ ବି ମା ମାନେ ଆମକୁ ଶିଖାଇ ଦିଅନ୍ତି ଏଇଟା ଏମିତି ହେବ ସେଇଟା ସେମିତି ହେବ ମା ମାନେ ଆମକୁ ଶିଖାଇ ଦେଇଥାନ୍ତି ରୋଷେଇ ଗୃହିମାନଙ୍କର ମୁଖ୍ୟ କାମ ମୁଖ୍ୟ କାମ ହେଉଛି ରୋଷେଇ ସେ ରୋଷେଇ କରି ପରିବାରକୁ ସେ ଖୁସିରେ ରଖିପାରେ ପରିବାର ସେ ରୋଷେଇ ଉପରେ ନିର୍ଭର କରେ ସେଇ ରୋଷେଇର ଯେଉଁ ଖାଦ୍ୟଟା ମହିଳା ଦିଏ ତା ପରିବାରକୁ ତାକୁ ସମସ୍ତେ ସେଇଥିରେ ଭଲ ଭାବନ୍ତି ଖୁସି ଭାବନ୍ତି ଆଦର ବି କରନ୍ତି ସ୍ନେହ ବି କରନ୍ତି ପିଲା ସ୍କୁଲକୁ ଯିବ ମା ହିଁ ତାର ଟିଫିନ୍ ସଜାଡ଼ି ଦିଏ ସ୍କୁଲରୁ ଆସିଲା ମା ହିଁ ତାର ପିଲା କ'ଣ ଖାଇବ କେତେବେଳେ ଖାଇବ ସେ ମା ହିଁ କରିଥାଏ ମା ଘରର ମୁଖ୍ୟ କାମ ଜାଣି ହେଉଛି ରୋଷେଇ ସେଇଟା ମା ହିଁ ନିଭେଇଥାଏ ତାର ସେଇଟା ସଉକ ନାରୀର ରୋଷେଇଟା ହେଉଛି ଗୋଟାଏ ସଉକ ତାର ଆଉ କିଛି ଗୁଣ ଥାଉ କି ନଥାଉ ରୋଷେଇ ଗୁଣଟା ପ୍ରାଧାନ୍ୟ ସେଟା ସେଟା ଶିଖିଥିବା ଦରକାର ହେଉଛି